ହ୍ୟାଲୋ ହଁ ଆଜ୍ଞା କୁହନ୍ତୁ ବରା ସିଙ୍ଗେଡ଼ା ଆଳୁଚପ୍ ଭେଜିଟେବଲ୍ ଚପ୍ ସବୁ ବିକ୍ରି ହେଉଛି ଆଜ୍ଞା ଆମର ଗୋଟେ ପିସ୍ ପନ୍ଦର ଟଙ୍କା ନାହିଁ ଆଜ୍ଞା ସବୁ ତ ରେଟ୍ ଆଉ ଆଳୁ ପିଆଜ ବେସନ ତ ରେଟ୍ ଆପଣ ତ ଜାଣିଛନ୍ତି ତେଲ ଯେଉଁ ରେଟ୍ ମାନେ ହେଇଛି ଆଉ ସେଇ ହିସାବରେ ଆମର ରେଟ୍ ଅଧିକା ଆଉ ପନ୍ଦର ଟଙ୍କା ଗୋଟେ ପିସ୍ କରୁଛୁ ଆମେ ଆଉ ଆଉ ପରିବାର ନେଇ କେମିତି ଚଳିବୁ ଆଜ୍ଞା ଆମେ ହଁ ଆଉ

ହଁ ହଁ ହଉ ହଉ ଆଜ୍ଞା ହଁ ଆପଣ ଜଣେଇବେ ଫୋନ୍ କରିକି ମୁଁ ଆଉ ଆପଣଙ୍କୁ ଇଏ କରି ଜଣେଇବି ଆଉ ମୁଁ ଯିବି ଆଉ ହଉ ଆଜ୍ଞା